ମୁଁ ସଞ୍ଚୟ ଖାତାରେ ଟଙ୍କା ସଞ୍ଚୟ କରିବା ପାଇଁ ଚାହିଁବି କାରଣ ଏଫ୍ଡି ମ୍ୟୁଚୁଆଲ ଫଣ୍ଡ ଇତ୍ୟାଦି ସଂସ୍ଥାରେ ଟଙ୍କା ସଞ୍ଚୟ କଲେ ଟଙ୍କା କାଢ଼ିବା ସମୟରେ ଟିକେ କଷ୍ଟ ହୋଇପଡ଼େ ତେଣୁ ସଞ୍ଚୟ ବ୍ୟାଙ୍କରେ ମୁଁ ଟଙ୍କା ସଞ୍ଚୟ କରିବା ପାଇଁ ଚାହିଁବି ଏଫ୍ଡି ମ୍ୟୁଚୁଆଲ ଫଣ୍ଡ ମୋତେ ପସନ୍ଦ ନାହିଁ